ଆମ ଗାଁଆରେ ତ ଅଧା ଚାକିରିଆ ଲୋକ ଆଉ ଯେଉଁମାନେ ଘରେ ଅଛନ୍ତି ସେମାନେ ଚାଷବାସ କରୁଛନ୍ତି ଚାଷକୁ ତାଙ୍କର ଜୀବନଶୈଳୀରେ ନେଇଛନ୍ତି ଚାକିରି କରି ନାହାନ୍ତି ବୋଲି ସେମାନେ ଚାଷ କରୁଚନ୍ତି ଏବେ ତ ସବୁଆଡ଼େ ଚାଷ କାମରେ ଆମର ଟ୍ରାକ୍ଟର୍ ପାୱାରଟିଲର୍ ବ୍ୟବହାର କରୁଛନ୍ତି ଆଉ ଶ୍ରୀ ପ୍ରଣାଳୀରେ ଧାନଗଛ ଲଗାଉଛନ୍ତି ଏତ ବହୁତ ପ୍ରକାର ସାର ବାହାରିଲାଣି ବା ଗଛରେ ମାରୁଛନ୍ତି ଆଉ ପୋକ ରୋଗ ଏସବୁ ହେଉନି ଆଉ ଆଗରୁ ତ ଚାଷ କରିବାପାଇଁ ଗୋରୁ ଦ୍ୱାରା ହଳ କରା ହେଉଥିଲା ଆଉ ଏବେ ତ କେତେ ଆଗେଇଲାଣି ଦେଶ ଆଉ ଏବେ ଆମର ମେ କେତେ ପ୍ରକାର ମେସିନ୍ ବାହାରିଲାଣି ଆଉ ଧାନ କାଟିବା ଲଗାଇବା ଆଉ ଧାନ ଅମଳ କରିବା ମାନେ ସବୁ ମେସିନ୍ ଦ୍ୱାରା ହେଉଛି ଆଉ ଧାନ ପିଟା ମେସିନ୍ ଆଉ କାଟିବା ମେସିନ୍ ମାନେ ସବୁ ମେସିନ୍ ଦ୍ୱାରା କରୁଛନ୍ତି ଆଉ ଏବେ ଆଗରୁ ଯେମତି ଥିଲା ଏବେତ ବହୁତ ପରିବର୍ତ୍ତନ ହେଲାଣି ଆଉ ଏବେ ତ ଧାନ କାଟିବା ପାଇଁ ମଧ୍ୟ ମେସିନ୍ ବାହାରିଲାଣି